ଏହା ଆମ ନୟାଗଡ଼ ଜିଲ୍ଲାର ମୁଖ୍ୟ ସାମାଜିକ ଓ କଲ୍ୟାଣ ବିକାଶ ଗୁଡ଼ିଏ ଅନେକ ଗୁଡ଼ିଏ ଜିନିଷ ଉଁ ପରିଣତି ଘଟିଛି ଯେନ୍ତି ଦେଖନ୍ତୁ ଶିକ୍ଷ୍ୟା ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟରେ ଦେଖନ୍ତୁ ଆଜ୍ଞା ଆମର ସେତେବେଳେ ଯେତେବେଳେ ପଢ଼ାଯାଉଥିଲ ଉଣେଇଶହ ଅନେଶ୍ୱତ ଦୁଇହଜାର ମସିହାରେ ଆଜ୍ଞା ଖାଇବାକୁ ସ୍କୁଲରେ ମିଳୁନଥିଲା ଏବେ ଖାଇବାକୁ ପିଇବାକୁ ସବୁ ଦିଆଯାଉଛି ଦରିଦ୍ର ଯେଉଁ ଦରିଦ୍ର ମାନେ ଏବେ ଅଧିକ ହୋଇଯାଉଛନ୍ତି ଏବେ ରାସନ କାର୍ଡ଼ ବିଜୁ ସ୍ବାସ୍ଥ୍ୟ କଲ୍ ବିଜୁ ସ୍ବାସ୍ଥ୍ୟ ଯୋଗାଣ ସେ କାର୍ଡ଼ ମାଧ୍ୟମରେ ସବୁ ଲୋକଙ୍କ ପାଇଁ ଏବେ ରାସନ କାର୍ଡ଼ ଟଙ୍କାକର ଚାଉଳ ଆଜ୍ଞା ଏହି ଭଳିଆ ସବୁ ମିଳିଲାନି ଏବଂ ମହିଳା ମହିଳା ମାନେ ଯେଉଁ ମାନେ ଘରେ ବସୁଛନ୍ତି ସେମାନଙ୍କ ପାଇଁ ସ୍ଵୟଂ ସହାୟକ ଗୋଷ୍ଠି ତାଙ୍କ ମାଧ୍ୟମ ରେ ଅଧ୍ୟଛା ମାନଙ୍କୁ ପଇସା ଦିଆଯାଉଛି ପଇସା ଯେଉଁମାନେ ପାଉଛନ୍ତି ଏଵଂ ଅନେକ ଗୁଡ଼ିଏ ଏବେ ଦେଖନ୍ତୁ ଆଜ୍ଞା ସେତେବେଳେ ବାଲି ରାସ୍ତା ଗୁଡ଼ିକ ସବୁଆଡେ ଥିଲା ଏବେ ଆଜ୍ଞା ସବୁଆଡେ କଂକ୍ରିଟ ହୋଇକି ପିଚୁ ହୋଇକି ଆଜ୍ଞା ରାସ୍ତା ଉପରେ ରାସ୍ତା ତିନି ଫୁଟ ରାସ୍ତା ହୋଇକି ଆଜ୍ଞା ପୁରା ଚିକଚିକ ରାସ୍ତା ଆଜ୍ଞା ଦିଶୁଛି ଏଵଂ ବୃଦ୍ଧ ମାନଙ୍କୁ ସେତେବେଳେ ବୃଦ୍ଧ ମାନେ ତ ଯେତେବେଳେ ଷାଠିଏ ବର୍ଷ ହୋଇଯାଉଛି ସେମାନେ ତ କିଛି ଲୋକ ମାନେ ଆଉ କିଛି କରିପାରିବେନି ତାପରେ ସେମାନେ କଣ କରିବେ ଆଜ୍ଞା ଏବେ ବୃଦ୍ଧ ମାନଙ୍କୁ ପେନସନ୍ ମଧ୍ୟ ଦିଆଯାଉଛି ସେମାନେ ଘରେ ବସିକି ଆଜ୍ଞା ପେନସନ୍ ପାଇଲେ ଆଜ୍ଞା ଖାଇବାକୁ ମଧ୍ୟ ପାଇଲେ ବହୁତ ଗୁଡ଼ିଏ ଇଂପ୍ରୁଭ ହୋଇଛି ଆମ ନୟାଗଡ଼ ଜିଲ୍ଲା